ଖୋଲାପାଣିରେ ପହଁରିବା ସମୟରେ ସୁରକ୍ଷିତ ରହିବା ଆବଶ୍ୟକ କାହିଁକିନା ଯଦି ଗୋଟେ ପୁଅ କିମ୍ବା ଝିଅ ପାଣିରେ ପହଁରୁଛି ଆଉ ତାକୁ କିଛି ବି ମାନେ ସମସ୍ୟା ହୁଏ କି କିଛି ବି ତାକୁ ଗଭୀର ପାଣିରେ ଯଦି ପଳେଇ ଯାଇଛି କିମ୍ବା ତାକୁ ପାଣିର ମଝିରେ ପସିିଯାଇକି ତାକୁ ପହଁରିବା ଆସୁନି କିମ୍ବା ସିଏ ପୁଅ କିମ୍ବା ଝିଅଟା ଥକିଯାଇଛି ତାହେଲେ କ'ଣ କରିବ ସେଥିପାଇଁ ପହଁରିବା ଆଗରୁ ଆମକୁ କିଛି ଜିନିଷ ଜାଣି ରଖିବା ଆବଶ୍ୟକ ତାହା ହେଉଛି ପାଣିରେ ପହଁରିଲା ସମୟରେ ଆମକୁ ଜାଣି ରଖିବା ଦରକାର ଯେ ପାଣିର ଗଭୀରତା କେତେ ଆମେ କେତେ ଦୂର ପର୍ଯ୍ୟନ୍ତ ପହଁରିବାର ଆମେ ସକ୍ଷମ ରଖିପାରୁଛୁ ହେଲା ତାପରେ ଆମର ଆମର ବଡ଼ିରେ ଗୋଟେ ପାଣିରେ ପହଁରିଲା ଟାଇମରେେ ଗୋଟିଏ କୋଟ୍ ନିଏ ସେଇଟା ପିନ୍ଧିବା ଦରକାର କିନ୍ତୁ ଆମ ଗାଁରେ ସେଇଟା ଏଭେଲେବଲ୍ ନାହିଁ ଆଉ ଗାଁର ପିଲାକୁ ଖୋଲା ପାଣିରେ ପହଁରିବା ଭଲ ଭାବରେ ଆସେ କିନ୍ତୁ ସହରର ଲୋକଙ୍କୁ ପହଁରିବା ଆସିନି ସେଥିପାଇଁ ସହରର ଲୋକଙ୍କୁ ଯଦି ଖୋଲା ପାଣିରେ ପହଁରିବାକୁ ଯାଉଛନ୍ତି ତାହେଲେ କିଛି ସୁରକ୍ଷାର ଜିନିଷ ଗୁଡ଼ାକ ପିନ୍ଧି ରଖିବା ଦରକାର ଆଉ ଯଦି ଗଭୀର ପାଣି ଅଛି ତାହେଲେ ଗଭୀର ପାଣିକୁ ଯାଆନ୍ତୁ ନାହିଁ କାହିଁକିନା ସେଥିରେ ପ୍ରବାହିତ ହୋଇଯିବାର ସମ୍ଭାବନା ଅଛି ଆଉ ପଥର ଯଦି ଅଛି ପଥରରେ ପିଟି ହୋଇକି ଖଣ୍ଡିଆ ହେବାର ବି ଆବଶ୍ୟକ ମାନେ ପିଟି ହୋଇକି ଖଣ୍ଡିଆ ଖାବରା ହେବାର ସମ୍ଭାବନା ଅଛି ସେଥିପାଇଁ ଖୋଲା ପାଣିରେ ପହଁରିଲା ଟାଇମ୍ରେ ସୁରକ୍ଷାର ବହୁତ ଗୁଡ଼ାଏ ଧ୍ୟାନ ଦେବାର ଦରକାର ଅଛି